ଆଜ୍ଞା ନମସ୍କାର ମୁଁ ଗୋଟେ ମାଲକାନଗିରି ବାସିନ୍ଦା ମାଲକାନଗିରିର ଯେଉଁ ଅବସ୍ଥା ରାସ୍ତାଘାଟ ହୁଁ ପାନୀୟ ଜଳ ପରିବେଶ ସବୁଦିଗରେ ଅସୁବିଧା କାହିଁକିନା ମୋର ବୟସ ଛୟାଳିଶି ବର୍ଷ ହେଲାଣି ମୁଁ ଯାହା ଦେଖିଲି ଅନୁଭବ କରୁଛି ଆଜି ପର୍ଯ୍ୟନ୍ତ ରାସ୍ତା ହେଲା ସେଇ ଅନ୍ ବାଇ ଅନ୍ ଏକ ବାଇ ଏକ ଚାରି ବାଇ ଚାରି ବାଇ ରାସ୍ତା ହେଇପାରିଲା ନାହିଁ ଏକ କଥା ଦ୍ୱିତୀୟତଃ କଥା ମାଲକାନଗିରିରେ ଟ୍ରେନ୍ ରାସ୍ତା ଏପର୍ଯ୍ୟନ୍ତ ଆସିି ପାରିଲା ନାହିଁ ସେଇଟାର ଅସୁବିଧା ଗାଁ ଗହଳିରେ ରାସ୍ତା ଠିକ୍ ନାହିଁ କାଦୁଅ ଅବସ୍ଥା କଂକ୍ରିଟ୍ ନାହିଁ କି ପିଚୁ ନାହିଁ କେଉଁ ଜାଗାରେ ଅଛି କେଉଁ ଜାଗାରେ ନାଇଁ ଏଇଟା କେବେ ସମାଧାନ କରିବ ସେ ସରକାରୀ ପଚିଶି ବର୍ଷ ସରକାର ଏପର୍ଯ୍ୟନ୍ତ କରିପାରିଲା ନାହିଁ କେଉଁ ସରକାର କରିବ ସେଇ ନବୀନ ସରକାର କରିବ କି ମୋଦୀ ସରକାର କରିବ ଖାଲି ପ୍ରତିଶୃତି ପ୍ରତିଶୃତି ଦଉଛନ୍ତି ତାପରେ ଆଉ ଗୋଟେ କଥା ପ୍ଲେନ୍ ପୋଲିଓ ମାଲକାନଗିରିରେ ନାଁରେ ଉଦ୍ଘାଟନ୍ କରିକି ଗଲା ସେ କାର୍ଯ୍ୟ ସରି ନାହିଁ ବୁଲିବାଟା ଦୂର କଥା ସେ କାମ ସରିନି ଏ ପର୍ଯ୍ୟନ୍ତ ନାଁରେ ହେଇଗଲା କ'ଣ ମାଲକାନଗିରି ପ୍ଲେନ୍ ଘାଟି ହେଇ ଗଲା କେତେଦୁର ସତ ସମ୍ପୂର୍ଣ୍ଣ ନା ମିଥ୍ୟା ଆପଣମାନେ ଦେଖିଲେ ଜାଣିବେ

ଟ୍ରେନ୍ ତ କଥା କହୁଛି ଖାଲି ହେଇଗଲା ହେଇଯାଉଛି ହେଇଯାଉଛି ହେଇଯାଉଛି ଶୁଣୁଛି ଏଇ ପନ୍ଦର ବର୍ଷ ଦେଇକିରି ସେଇ ଇନ୍ଦିରା ଗାନ୍ଧୀ ଆମର ସେ ତ ସବୁ ଗଲା ହେଲେ ମଧ୍ୟ ପାରିଲା ନାହିଁ

ଏଇ ବି ଜେ ପି ବି ଜେ ଡ଼ି ଏମାନେ ମଧ୍ୟ କରିବି କହୁଛି ହେଇଗଲା ହେଇଗଲା ହେଇଯାଉଛି ହେଇାଉ ହେ କାଲି ହବ ପରଦିନ ହବ କିଛି ହେବାର ନାହିଁ କିଛି ନାଇଁଁ ହୁଁ ଖାଲି ନାଁରେ ସବୁ କଥା ପାନୀୟ ଜଳ ମଧ୍ୟ ବ୍ୟବସ୍ଥା ନାଇଁ ସବୁ ଜାଗାରେ ଖାଲିି କଥାରେ ଅଛିି ପାଣି ହେଇଗଲା ଆସିକି ଆପଣ ଦେଖନ୍ତୁ ପୁରା ସବୁ ଜାଗାରେ ବୁଲି ବୁଲି ଦେଖନ୍ତୁ କେଉଁ ଜାଗାରେ ପାଣି ହେଲା କ'ଣ ହେଇ ନାହିଁ ତାପରେ କୁହନ୍ତୁ ଆମେ ଚାଷୀମାନେ ଚାଷୀ ବକୁଆ ବଳଦ ବୋଲି ଅଛି ଆମେ ସବୁ ଚାଷୀଙ୍କର ଦୁଃଖ କେହି ବୁଝିବେ ନାହିଁ ଆଉ ଏଇ ରାସ୍ତାଘାଟ ଆମକୁ କହୁଛି କ'ଣ ମାଲକାନଗିରି ଗୋଟେ ପଛୁଆ ବର୍ଗ ଲୋକ ପଛୁଆଉ ଥାଉ ଏମିତି ଜଣେ ଦେଖୁଛି ଉପରେ ଖାଲି ଧୁଆ ବୁଲଉଛି ଆମକୁ କାର୍ଯ୍ୟକାରୀ କିଛି କରୁ ନାହାନ୍ତି ଉପରେ ଉପରେ ସବୁ ଦେଖୁଛି